ହ୍ୟାଲୋ ଡ୍ରାଇଭର୍ ବାବୁ ନମସ୍କାର ମୁଁ ଯେଉଁ କ୍ୟାବ୍ ବୁକ୍ କରିଥିଲି ଆପଣ ତାହା କ୍ୟାନ୍ସଲ୍ କରିଦେଇଛନ୍ତି କିନ୍ତୁ ତାର ସାହାୟତା ରାଶି ମୋତେ ଆପଣ ଫେରାଇ ନାହାନ୍ତି ମୁଁ ଆପଣଙ୍କୁ ଅନୁରୋଧ କରୁଛି ମୁଁ ଯେଉଁ କ୍ୟାବ୍ ବୁକ୍ କରିଥିଲି ତାର ପଇସା ମୋତେ ଫେରାଇ ଦିଅନ୍ତୁ କାହିଁକି ଦେଖନ୍ତୁ ମୁଁ ସନ୍ଧ୍ୟା ଟାଇମ୍ ସମୟରେ ଘରୁ ଏକା ଯିବାପାଇଁ ମୁଁ ଗୋଟିଏ କ୍ୟାବ୍ ବୁକ୍ କରିଥିଲି ଆପଣ ତ ତାହା କ୍ୟାନ୍ସଲ୍ କରିଦେଲେ କିନ୍ତୁ ତାହାର ଯୋଉ ବୁକିଙ୍ଗ୍ ପଇସା ତାହା ମୁଁ ଆପଣଙ୍କୁ ଅନ୍ଲାଇନ୍ ଜରିଆରେ ଦେଇଦେଇଥିଲି କିନ୍ତୁ ତାହା ସେଇ ପଇସା ତ ଆପଣ ମୋତେ ଫେରାଇ ନାହାନ୍ତି ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ସେହି ପଇସା ମୋତେ ସିଧା ସଳଖ ଫେରାଇ ଦିଅନ୍ତୁ ଅନ୍ଲାଇନ୍ ଭାବରେ ଟ୍ରାନ୍ସଫର୍ କରିଦିଅନ୍ତୁ ନ ନଚେତ୍ ଆପଣ ମୋତେ ସେହି ପଇସାଟାକୁ ଫେରସ୍ତ କରନ୍ତୁ ନହେଲେ ମୁଁ ଆପଣଙ୍କ ଉପରେ ଅଧିକ ଭାବରେ ଚାପ ପକାଇବାର ଆପଣଙ୍କୁ ଚାପ ପକାଇପାରେ ମଧ୍ୟ ତେଣୁ ଆପଣ ମୋତେ ସେହି ପଇସା ସିଧା ସଳଖ ଭାବରେ ଫେରାଇ ଦିଅନ୍ତୁ